ଆପଣ ଭାବୁଛନ୍ତି କି ଅନ୍ୟ ଗ୍ରହରେ ମଧ୍ୟ ଜୀବନ ଅଛି କାହିଁକି ନା ଆମେ ତୁ ଜାନୁନି ହେଲେ ଆମ ବୈଜ୍ଞାନିକମାନେ ଯାହା କହନ୍ତି ଯେ ଅନ୍ୟ ଗ୍ରହରେ ବଞ୍ଚିବା ପାଇଁ ସମ୍ଭବ ହୋଇପାରେ କିନ୍ତୁ ଆମେ ତ ଜାଣିନୁ କି ଯାଇନୁ ସେଥିପାଇଁ ଆମକୁ ଅଟକିବାକୁ ପଡ଼ିବ ଦେଖିବାକୁ ପଡ଼ିବ କେଉଁ ଗ୍ରହରେ କ'ଣ ହଉଛି କ'ଣ ନାଇଁ ଯେତେବେଲେ ଯାଉଛନ୍ତି ବୈଜ୍ଞାନିକମାନେ ତାହାର ତର୍ଜମା କରିବାକୁ ବା ସାଇଣ୍ଟିଫିକ୍ ଯାଉ ଟିମ୍ ଯାଉଛି ସେଠାରେ ଟେଷ୍ଟିଂ କରିବାକୁ ସେ ଜିନିଷ ସବୁ ଦେଖିବାକୁ ପଡ଼ିବ ହେଲେ ଆମେ ତ ଜାଣିନୁ ଶୁଣିଛୁ ଲୋକ ଲୋକ କହିଆ କଥା ଯେ ସେଇଠି ଅଛନ୍ତି ଏଇଠି ଅଛନ୍ତି ଏହିସବୁ ପ୍ରକାର ଆମେ ଜାଣିଛୁ ସେଇଥିପାଇଁ ଆମେ କିଛି ଜାଣୁନୁ ବଞ୍ଚିବାର ସମ୍ଭବ ହେଇପାରେ ଓକେ ବାଏ